ଡ୍ରାଇଭର ଭାଇ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି କାହିଁକି ନା ସେ ସ୍ଥାନରେ ମୁଁ ବହୁତ ସମୟ ହେଲା ଠିଆ ହୋଇଥିଲି କେଉଁ ବି ଗାଡ଼ି ମିଳୁନଥିଲା କିନ୍ତୁ ଆପଣ ଆସିଲେ ଏତେ ରାତିରେ ସେ ଜାଗାକୁ ମୁଁ ଭାବିଲି ଆପଣଙ୍କ ସାଙ୍ଗେ ଆସିବି କି ନାହିଁ ନିରାପଦ ହେବ କି ନାହିଁ କିନ୍ତୁ ଯାହା ହେଉ ଆପଣ ମୋତେ ନିରାପଦରେ ଆମ ଘରେ ଆଣିକି ପହଞ୍ଚାଇ ଦେଇଥିଲେ ସେଥିପାଇଁ ବହୁତ ବହୁତ ଧନ୍ୟବାଦ ମୁଁ ଆପଣଙ୍କର ଚିରୋପକୃତ ହୋଇ ରହିବି